ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ପର୍ବ ହେଉଛି ରଜ ପର୍ବ ଏହା ମୁଖ୍ୟତଃ ତିନି ଦିନ ପାଳନ କରାଯାଏ ପ୍ରଥମ ଦିନ ପହିଲ ରଜ ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ଏବଂ ତୃତୀୟ ଦିନ ଶେଷ ରଜ ଏହି ତିନି ଦିନ ଝିଅମାନେ ବିଭିନ୍ନ ଜାଗାକୁ ଯାଆନ୍ତି ଏବଂ ସଜବାଜ ହେଇ ବୁଲାବୁଲି କରନ୍ତି ଏହି ତିନିଦିନ ଝିଅମାନେ ଖାଲି ପାଦରେ ଚାଲନ୍ତି ନାହିଁ ଏବଂ ଝିଅମାନେ ସମସ୍ତେ ନୂଆ ନୂଆ ପୋଷାକ ପିନ୍ଧନ୍ତି ଏହି ପର୍ବରେ ଆମ ଘରକୁ ଅନେକ ବନ୍ଧୁବାନ୍ଧବ ଆସନ୍ତି ଏବଂ ଆମ ଘରେ ଅନେକ ପିଠାମଡ଼ା ମଧ୍ୟ ହୋଇଥାଏ ଏବଂ ଯାହାକୁ କି ଆମେ ସମସ୍ତେ ଖାଇଥାନ୍ତି ଏବଂ ସେଇ ଯେଉଁ ବନ୍ଧୁବାନ୍ଧବ ଆସନ୍ତି ତାହାକୁ ଦେଖି ତାଙ୍କ ସାଙ୍ଗ ତାଙ୍କ ସାଥିରେ ବହୁତ ଆମେ ମଜାମସ୍ତି କରିଥାନ୍ତୁ ଥାନ୍ତି ଏବଂ ଯେଉଁ ଆମ ସାଙ୍ଗସାଥିମାନେ ଅଛନ୍ତି ସେମାନଙ୍କ ସହ ମଧ୍ୟ ଆମେ ବହୁତ ମଜାମସ୍ତି କରିଥାନ୍ତି ଏବଂ ଯେଉଁ ଏହି ପର୍ବରେ ଏହି ପର୍ବରେ ସମସ୍ତଙ୍କ ଘରରେ ପିଠାମଡ଼ା ହେଇଥାଏ ଏବଂ ଏହି ପର୍ବକୁ ଆମେ ସମସ୍ତେ ଧୁମ୍ଧାମ୍ରେ ପାଳନ କରିଥାଉ ସେମିତି ଆମ ଓଡ଼ିଶାର ଆଉ ଗୋଟେ ପର୍ବ ଯାହା ହେଉଛି କିି ନୂଆଖାଇ ପର୍ବ ସେହି ନୂଆଖାଇ ପର୍ବଟି ହେଉଛିି ଆମ ପଶ୍ଚିମ ଓଡ଼ିଶାର ଗୋଟେ ବହୁତ ବଡ଼ ପର୍ବ ଅଟେ ଏବଂ ଏହି ପର୍ବ ଏହି ପର୍ବରେ ଆମେ ସମସ୍ତେ ସମସ୍ତେ ନୂଆ ନୂଆ ପୋଷାକ ପିନ୍ଧିଥାଉ ଏବଂ ଏହି ପର୍ବରେ ଆମେ ସମସ୍ତେ ସଖାଳୁ ଉଠି ସଖାଳୁ ଉଠିକି ଗାଧୋଇ ଫାଧୋଇକି ଆମେ ସମସ୍ତେ ଗାଧୋଇ ପାଧୋଇକି ଆସି ନୂଆ ନୂଆ ପୋଷାକ ପିନ୍ଧି ଆମ ଘରର ସମସ୍ତ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରିଥାଉ ଏବଂ ସେଇ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରି ସାରିଲା ପରେ ଆମ ନୂଆ ଧାନଟା ଯେଉଁଟାକି ଚୁରା କୁଡ଼ା ବୋଲି କୁହାଯାଏ ଆମେ ତାକୁ ଖାଇଥାଉ ଏବଂ ତାକୁ ଖାଇସାରିଲା ପରେ ଆମେ ସମସ୍ତେ ଆମ ଗାଁରେ ଯେଉଁ ନୂଆଖାଇ ପର୍ବରେ ଯେଉଁ ପ୍ରୋଗ୍ରାମ୍ ମଧ୍ୟ ରଖାଯାଇଥାଏ ଯେମିତିକି ଆମେ ସମସ୍ତେ ସେଇ ପ୍ରୋଗ୍ରାମ୍ରେ ଭାଗ ନେଇଥାଉ ଏବଂ ସେହି ପ୍ରୋଗ୍ରାମ୍ରେ ଯେମିତି ମାଠିଆ ମାଠିଆ ଭଙ୍ଗା ଏବଂ ସାଇକେଲ ସ୍ଲୋ ଏବଂ ଡ୍ୟାନ୍ସ ପ୍ରୋଗ୍ରାମ୍ ମଧ୍ୟ ହୋଇଥାଏ ସେଥିରେ ଆମେ ସେଇ ଇଭେଣ୍ଟ ମାନଙ୍କରେ ଭାଗ ନେଇ ବହୁତ ଅନେକ ମଉଜ ମସ୍ତି କରିଥାଉ ଏବଂ ବହୁତ ଆନନ୍ଦିତ ମଧ୍ୟ ଏ ପର୍ବଟି ଲାଗିଥାଏ ଏବଂ ସେହି ପର୍ବ ସେଇ ପର୍ବରେ ଆମେ ଯେଉଁ ସେଇ ପର୍ବଟାକୁ ଯେମିତି ଆମେ ପାଳନ କରିଥାଉ ସେ ଆମକୁ ଏମିତି ଗୋଟାଏ ସ୍ମୃତି ଦେଇଥାଏ ଯେ ଆମେ ତାକୁ ସବୁଦିନ ପାଇଁ ଚୀରକାଳ ପାଇଁ ଆମ ହୃଦୟରେ ସେଇ ତା'ର ସେଇ ଟିକିଏ ଯେଉଁ ଆମେ ସେହି ନୂଆଖାଇ ପର୍ବରେ ଆମେ ବିତାଇ ଥାଉ ସେଇ ଦିନଟା ଆମ ଛାତିରେ ଛାପି ରହିଯାଇଥାଏ ଏବଂ ଆ ପ୍ରତିଦିନ ଆ ପ୍ରତିଦିନ ସେହି ସେହି ଯେଉଁ ଭାବଟା ରହିଛି ସେ ଆମ ନୂଆଖାଇ ପର୍ବ ପାଇଁ ସେହି ଭାବକୁ ଆମେ ଆମ ସବୁଦିନ ପାଇଁ ଚୀରକାଳ ପାଇଁ ଆମ ଜୀବନରେ ଗୋଟେ ଗୋଟେ ସ୍ଥାୟୀ କରି ରଖିଦେଇଥାଉ ଏବଂ ଆମେ ଆଗାମୀ ଦିନରେ ଆଗାମୀ ବର୍ଷକୁ ଆମେ ଅପେକ୍ଷା କରିଥାଉ ଯେ ସେହି ବର୍ଷ ଆସିଲେ ଆମେ ସେହି ପର୍ବ ସେହି ନୂଆଖାଇ ପର୍ବକୁ ଆମେ ଆଉ ଥରେ ପାଳନ କରିବୁ ତାକୁ ଭାବି ଆମେ ଆମର ଆଗକୁ ଜୀବନ ବଢ଼ିଥାଉ ଆଉ ଯେମିତି ଆଉ ଗୋଟେ ପର୍ବ ଅଛି ଗଣେଶ ପୂଜା ଯେଉଁ ଗଣେଶ ପୂଜାରେ ଆମେ ସମସ୍ତେ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜାର୍ଚ୍ଚନା କରିଥାଉ ଏବଂ ସେହି ଗଣେଶ ପ୍ରଭୁଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ଆମମାନଙ୍କ ମନରେ ଅନେକ ଖୁସି ଆସି ଥାଏ ଏବଂ ଅନେକ ଶାନ୍ତି ମଧ୍ୟ ଆସି ଥାଏ ଯାହାଫଳରେ କି ଗୋଟେ ବିଦ୍ୟା ବିଦ୍ୟାଦାତା ଯେ କି ପ୍ରଭୁ ଗଣେଶ ଏବଂ ସେହି ଗଣେଶଙ୍କ ପୂଜାର୍ଚ୍ଚନା ସରିଲା ପରେ ଆମେ ଯେଉଁ ନୂଆଖାଇ ପର୍ବଟା ପାଳନ କରିଥାଉ ସେହି ନୂଆଖାଇ ପର୍ବ ସରିଲା ମାତ୍ରେ ଆମେ ସେହି ଗଣେଶ ଭଗବାନଙ୍କର ବିସର୍ଜନ କରିବାକୁ ଯାଉ ଏବଂ ସେହି ବିସର୍ଜନା କରିବାକୁ ଯେତେବେଳେ ଆମେ ବିସର୍ଜନ କରିବାକୁ ଯାଉ ତ ଆମେ ଅନେକ ବାଜା ବଜାଇ ନାଚଟେଗ କରି ଗଣେଶ ପ୍ରଭୁଙ୍କର ବିସର୍ଜନ କରିବାକୁ ଯାଇଥାଉ ଏବଂ ଆମେ ବହୁତ ଆନନ୍ଦିତ ଲାଭ କରିଥାଉ ଏବଂ ସେହିଦିନକୁ ଆମ ଚୀରକାଳ ପାଇଁ ଆମ ମନରେ ଛାପି ଆମେ ସେହିଦିନକୁ ଅପେକ୍ଷା କରିଥାଉ ଯେ ପୁଣିଥରେ ସେଇଦିନ ଆସିବ ଯେଉଁଦିନ କି ଆମେ ପୁଣିଥରେ ସେଇ ପ୍ରଭୁ ଶ୍ରୀ ଗଣେଶଙ୍କର ପୂଜାର୍ଚ୍ଚନା କରିବୁ ସେହି ମାତା ସରସ୍ଵତୀଙ୍କର ପୂଜାର୍ଚ୍ଚନା କରିବୁ ଏବଂ ସେହି ଆମର ସେହିଭଳି ନୂଆଖାଇ ପର୍ବକୁ ଆମେ ପୁଣିଥରେ ପାଳନ କରିବୁ ଆଉ ସେହି ରଜ ପର୍ବକୁ ମଧ୍ୟ ଆମେ ସେମିତି ପାଳନ କରିବୁ ତାହାକୁ ଆମେ ମନେ ରଖିଥାଉ ଏବଂ ଆମ ଜୀବନକୁ ସ୍ଥାୟୀ ରଖିଥାଉ